ରୋଷେଇଘରେ ମୁଁ ବହୁତ ସତର୍କତା ଅବଲମ୍ବନ କରେ କାହିଁକିନା ଗ୍ୟାସ୍ଟା ଲଗାଏ ଗ୍ୟାସ୍ ଚୁଲାଟା ଲଗାଇବା ପରେ ବହୁତ ଗ୍ୟାସ୍ରେ ବହୁତ ଅସୁବିଧା ହୁଏ କାହିଁକିନା ସତର୍କ ରହିଥାଏ କେବଳ ଗ୍ୟାସ୍ ଟାଙ୍କି କେତେବେଳେ ଇଏ ହୋଇଯିବ ଲିକେଜ୍ କେତେବେଳେ ଗ୍ୟାସ୍ କରିବ ସେଥିପାଇଁକି ବହୁତ ସତର୍କ ହୋଇଥାଏ ଧର ରୋଷେଇ କଲାବେଳେ ଗ୍ୟାସ୍ ଉପରେ କ'ଣ ଗୋଟିଏ ଜିନିଷ ଯେଉଁ କଡ଼େଇ ବସାଇଲି କି ଡେକ୍ଚି ହାଣ୍ଡି ଯାହା ବସାଏ ତା' ହାତ ହାତରେ ଧରିଲାବେଳକୁ ହାତ ତାତିଯିବ ହାତ ପୋଡ଼ିଯିବ ସେଥିପାଇଁକା କପଡ଼ା ରଖେ କି ଚିମୁଟା ଯାହା ରଖିଥାଏ ତାହା ସାହାଯ୍ୟରେ ମୁଁ ଓହ୍ଲାଇକରି ତାକୁ ତଳକୁ ଥୁଏ ଗୋଡ଼ ହାତ ବାଜିଯିବ ଫୋଟକା ହୋଇଯିବ ତାକୁ ବହୁତ ଇଏରେ ରଖେ ଘରେ ପରିବା ଫରିବା କାଟିଲାବେଳେ ପନିକି ତାକୁ ଅଲଗା ଜାଗାରେ ଯେଉଁଠି ଗୋଡ଼ ହାତ ବାଜିବ ନାହିଁ କିଛି ହେବ ନାହିଁ ସେଥି ତାକୁ ନେଇକି ଅଲଗା ଜାଗାରେ ଭଲ ଇଏରେ ରଖେ ବହୁତ ସତର୍କ କରିକରି ମୁଁ ରୋଷେଇ ଘରଟା ପରିଷ୍କାର ପରିଚ୍ଛନ୍ନ ବି କରେ ବହୁତ ଖାଦ୍ୟ ଉପରେ ଯଦି ପରିଷ୍କାର ନକରିବ ରୋଗ ସେଠୁ ହେବ ଇଏ ହେବ ସେଥିପାଇଁକା ଗ୍ୟାସ୍ ପନିକି ଗ୍ୟାସ୍ ଚୁଲା ଗ୍ୟାସ୍ ବି ରୋଷେଇ ସରିଲା ପରେ ଗ୍ୟାସ୍ ଚୁଲା ଭଲକି ପୋଛାପୋଛି କରେ ସେ ଗ୍ୟାସ୍ ଇଏ ଉପର ପୋଛାପୋଛି କରିକି ବହୁତ ପରିଷ୍କାର କରେ ଲିପା ପୋଛା କରେ ତା'ପରେ ଯାଇକି ସବୁ କରିକି ରୋଷେଇଘର ଝଡ଼ାଝଡ଼ି କରିକି ପୋଛାପୋଛି କରି ତା'ପରେ ବହୁତ ଇଏ କରେ ଗ୍ୟାସ୍ ସରି ରୋଷେଇ ସରିଲା ପରେ ଗ୍ୟାସ୍ ଚୁଲା ବନ୍ଦ କରେ ତା'ପରେ ଗ୍ୟାସ୍ ଟାଙ୍କି ବି ବନ୍ଦ କରେ ବହୁତ ସତର୍କତା ସହିତ ମୁଁ ବହୁତ